ହ୍ୟାଲୋ ମୁଁ ଓଲା ବୁକ୍ କରିଥିଲି ଗୋଟେ ଜାଗାକୁ ଯିବା ପାଇଁ ଅବଶ୍ୟ ମୋର କୌଣସି ଅସୁବିଧା ହେଲାରୁ ମୁଁ ଆଉ ସେ ଗାଡ଼ି ଯାଇପାରିଲିନି ମୁଁ ହଜାରେ ଟଙ୍କା ଦେଇକି ଆପଣଙ୍କ ଓଲା ବୁକ୍ କରିଛି ଆଉ ପଇସା କଥା ଆପଣ ହଜାରେ କହୁଥିଲେ ମୁଁ ଆପଣଙ୍କୁ ପାଞ୍ଚ ଶହ ଟଙ୍କା ଦେଇଛି ମୁଁ ଆଉ ଯାଇପାରିଲିନି ସେ ଗାଡ଼ିରେ ଆଉ ସେଇ ନେଇକି ଆପଣ ପଇସା ଯୋଉ ନେଇଛିନ୍ତି ଫେରସ୍ତ କରିଦିଅନ୍ତୁ ହେଲେ ମୁଁ ଅଲଗା କୌଣସି ଇଏରେ ମୋର ଯିବିକି କ'ଣ କାମ ଫାମ ବୁଝାବୁଝି କରିକି ଆସିବି ଆଉ ପଇସା କଥା ହୋଇଥିଲେ ପଇସାଟା ଫେରାଇ ଦେଲେ ମୋତେ ସୁବିଧା ହୋଇଥାନ୍ତା ଆଉ କାମ ଫାମ ଇଏରେ ମୁଁ ମୁଁ ଇଏ ପାଇଁ ମୁଁ ଯାଇପାରିଲିନି ଆଉ ପଇସାଟା ଫେରାଇ ଦିଅନ୍ତୁ ଆଉ କାମ ଇଏକୁ ମୁଁ ଅଲଗା ଇଏରେ ଅସୁବିଧା ପାଇଁ ମୁଁ କୌଣସି କାମ କି କରିବିନି ଏହା ପରେ ପଇସାଟା ମୋତେ ଫେରାଇଦେଲେ ମୋତେ ମୋର ସୁବିଧା ହୋଇଥାନ୍ତା ଆଉ ମୋ ଅଲଗା କୌଣସି ଇଏକୁ ମୋ ଯିବାରେ ସାହାଯ୍ୟ ମତେ ମିଳିଥାନ୍ତା କାମକୁ ମୁଁ ଇଏକୁ ଦେଖା ଚାହାଁ କରିଥାନ୍ତି ଆଉ ଏ